ମୁଁ ବିଦ୍ୟାଳୟରେ ଚିତ୍ରକଳା ଶିଖିଥିଲି ବିଦ୍ୟାଳୟ ଚର୍ଚ୍ଚ୍ ସ୍କୁଲ୍ ଥିଲା ସେ ବିଦ୍ୟାଳୟରେ ମୋ ଶିକ୍ଷକ ମୋତେ ଚିତ୍ର ଉପରେ ବହୁତ ସୁନ୍ଦର ଭାବରେ ଜ୍ଞାନ ଦେଇଥିଲେ ଚିତ୍ରକୁ ମୁଁ ବହୁତ ପସନ୍ଦ କରେ ଆଜି ମଧ୍ୟ ଚିତ୍ର କରେ ସମୟ କଥା ଯେତେବେଳେ ମୁଁ ସ୍କୁଲ୍ରେ ଥିଲି ଚିତ୍ରକଳା ପାଇଁ ଆମ ସ୍କୁଲ୍ରେ ଗୋଟିଏ କମ୍ପିଟିସନ ପିଲାମାନଙ୍କର ମନକୁ ଉତ୍ସାହିତ କରିବା ପାଇଁ ରଖା ଯାଇଥିଲା ସେଇ ସମୟରେ ଆମ ସ୍କୁଲ୍କୁ ଜିଲ୍ଲାର ଜିଲ୍ଲାପାଳ ଯିଏ କି କଲେକ୍ଟର୍ ଆସିଥିଲେ ଏବଂ ସେହି ସ୍ଥାନରେ ପ୍ରତ୍ୟେକ ପିଲାଙ୍କୁ ନିଜ ନିଜର ଚିତ୍ରକଳା ଦେଖାଇବା ପାଇଁ କୁହାଯାଇଥିଲା ସମସ୍ତେ ବିଭିନ୍ନ ପ୍ରକାର ଚିତ୍ରକଳା କରିଥିଲେ ସେଇ ଭିତରୁ ମୁଁ ଯେଉଁ ଚିତ୍ରକଳା ସେମାନଙ୍କୁ କରି ଦେଖାଇଥିଲି ତାହା ଅନ୍ୟତମ ଥିଲା କାରଣ କିଭଳି ଆଦ୍ୟ ଦେଶରେ ଆମ ଭାରତ ବର୍ଷ ଲୋକମାନେ ପୃଥିବୀରେ ବାସ କରୁଥିଲେ ସେଇ ଉପରେ ମୁଁ ସୁନ୍ଦର ଚିତ୍ରକଳା ଉପରେ ଆଙ୍କିଥିଲି ଏବଂ ଦର୍ଶାଇଥିଲି ସେ ଛୋଟ ଚିତ୍ରକଳା ଭିତରେ ହେଉଛି କିଭଳି ଲୋକମାନେ ଜୀବନଯାପନ କରୁଥିଲେ ଏବଂ ଆଜିର ଜୀବନଯାପନ କିଭଳି ଅଛି ସେହି ଅନୁଭୂତି ଆଜି ମଧ୍ୟ ମୋ ଜୀବନରେ ସ୍ମରଣୀୟ ହୋଇ ରହିଅଛି ଆଉ ତାହା ସବୁବେଳେ ମୋତେ ଉତ୍ସାହିତ କରିଥାଏ